ମୋତେ ଚିତ୍ର କରିବା ପାଇଁ ଭଲ ଲାଗେ ମୁଁ ନୂଆ ନୂଆ ଚିତ୍ର ସବୁ ଦେଖି ଦେଖି ଆମ ଘରେ ମୁଁ ଚିତ୍ର ଅଙ୍କନ କରିଥାଏ ୟୁଟୁବ ମାଧ୍ୟମରେ ଯେଉଁ ୟୁଟୁବର ମାନେ ଅଛନ୍ତି ସେମାନେ ବିଭିନ୍ନ ପ୍ରକାର ଚିତ୍ର ଅଙ୍କନ କରିଥାନ୍ତି ତାକୁ ମୁଁ ଦେଖି ଦେଖି ଆମ ଘରେ ଠାକୁରଙ୍କର ଚିତ୍ର ମା ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ମା ଲକ୍ଷ୍ମୀଙ୍କ ଚିତ୍ର ଏହି ସବୁ ଚିତ୍ର ମୁଁ ଆମ ଘରେ ବସି ଖାଲି ସମୟରେ ଚିତ୍ର ଅଙ୍କନ କରିଥାଏ ଆଉ ଅନଲାଇନ ମାଧ୍ୟମରେ ଅନେକ ଜିନିଷ ମୁଁ ଶିଖି ଯାଉଛି ଏହା ଶିଖିକି ମୁଁ ଆମ ଘରେ ବସିକି ଚିତ୍ର ଅଙ୍କନ କରୁଛି